ମୋର ଗୁପ୍ତ ମସଲା ହେଉଛି ଗୋଟିଏ ତରକାରୀ ତିଆରି କଲାବେଳେ ଶୁଖା ମସଲା ଯାହାକୁ ଗୋଲମରିଚ ଗୁଜୁରାତି ଅଳେଇଚ ଡାଲଚିନି ଯାଇଫୁଲ ଏବଂ ପୋସ୍ତକକୁ ଖରାରେ ଶୁଖାଇ ଏହାକୁ ଛେଚିକି ଗୁଣ୍ଡ କରି ଆମେ ଚିକେନ କିମ୍ବା ନିରାମିଷର ଯେଉଁ ତରକାରୀକୁ ଆମେ ପ୍ରସ୍ତୁତ କରିଥାଉ ସେହି ତରକାରୀ ମଧ୍ୟକୁ ମଧ୍ୟରେ ଆମେ ହେବା ଟାଇମକୁ ସେଇ ମସଲାଟାକୁ ପକାଇଥାଉ ଯାହାକି ସେହି ତରକାରୀର ସ୍ଵାଦ ହିଁ ବହୁତ ଭଲ ଆସିଥାଏ ତେଣୁ ତରକାରୀକୁ ଯେଉଁମାନେ ବି ଖାଇଥା'ନ୍ତି ସେମାନେ କୁହନ୍ତି ବହୁତ ଭଲ ହୋଇଛି ଏବଂ ତୁ ଏହି ତରକାରୀରେ କେଉଁ ମସଲା ପକାଇଥାଉ ତାହାର ନାମ କହ